ଅଛି ଅଛି ଗୋଲାପ ଟଗର ଇତ୍ୟାଦି ଇତ୍ୟାଦି ଅଛି ତୁମେ କେଉଁ କେଉଁ ଚାରା ଦରକାର

ଆଉ କନ ଆଉ ଆଉ କିଛି ଦରକାର

ନଅଟା ବେଲେ ନଅଟା ବେଲେ ଖୋଲୁଛି ଘଣ୍ଟେ ବେଲେ ବନ୍ଦ କରି ଦେଉଛି ଆଉ ତିନିଟା ଆଉ ତିନିଟା ବେଲେ ଖୋଲୁଛି କେଉଁ ଗୋଲାପ ଗୋଲାପର ଚାରା ଗୋଟେ ଗୋଟେ ପାଞ୍ଚଶହ ଟଙ୍କା ଲେଖା ଗେନ୍ଦା ଫୁଲ ଚାରିଶହ ମୁଁ ତ କନ କନ ହଁ ଦେଇପାରିବି କନ ପାଇଁ ଦେଇ ପାରିବିନି ଦେଇପାରିବି ମୋ ପାଖରେ ଅଛି

ହଁ ଆଉ ଆଉ କନ କନ ଦରକାର ମୁଁ ଏ ତିନଟା ବେଲେ ହଁ ହଁ

ମୁଁ ଘଣ୍ଟେ ବେଲେ ବନ୍ଦ କରୁଛି ଆଉ ତିନଟା ବେଲେ ଖୋଲୁଛି କେ କେତେବେଲେ ଗାଡ଼ି ପଠେଇବ

ହଁ ହଁ

ହଁ କେତଟା ଚାରା ଦରକାର ଚାରଟା ଶହେ ଶହେ ଶହେଟା ଚାରିଟା ତ